ହଁ ହଁ ମୁଁ ତ କଣ୍ଡକ୍ଟର ଆଉ ହେଉଛି ଯିଏ କରିବ ତୁମେ ଯିବା ପାଇଁ କେମିତି କ'ଣ କରିବ ମୁଁ ବୁଝିକି ଟିକେ କହିବି ହଁ ଜାଗା ତ ନାହିଁ ଜାଗା ନାହିଁ ଆଉ ହଁ କେମିତି ବାନ୍ତି ହେଉଛି ଜାଗା ହେଲେ ସିିନା ଯାହା କହିବି ଆଉ ମୁଁ ଆଗରୁ କହିଦେବି ତୁମେ ସେଠୁ ପୁଣି ମୋ ଉପରେ ଇଏ ହେଉଥିବ କହିଦେଲ ମୁଁ ଆସିନି ଆଉ ଫୁଣି ଅସୁବିଧା ହେବ ପୁଣି ମୁଁ ବୁଝିକି ମୁଁ ଯଦି କୋଉଠି ଫାଙ୍କା ହେବ କହିବି ନା ଆଗରୁ କହିଦେଇଥିଲେ ପୂର୍ବରୁ ମୁଁ ଯୋଉଠି ଯାହା ଇଏ କରିକି ଏଠୁ ଆଡଜଷ୍ଟ କରିକି ଇଏ କରି ଦେଇଥାନ୍ତି କେମିତି କାହାକୁ ଉଠେଇକି କ'ଣ ଆଉ ଇଏ ହେବ ଦେଖେ ବୁଝେ ହଉ ଦେଖିବା ମୁଁ ହଉ ତାହେଲେ ବୁଝିକି ମୁଁ ଦୁଇ ମିନିଟ ଭିତରେ କାହାକୁ ଇଏ କରିକି କହିବି